ଆମ ଭାରତରେ ଶିକ୍ଷାର ବ୍ୟବସ୍ଥା ବହୁତ ଅଛି କିନ୍ତୁ ଆମ ଭାରତ ଫାଇଭ୍ ଟି ସଚିବ ଶିକ୍ଷା ର ବ୍ୟବସ୍ଥା ବା ସ୍କୁଲ କଲେଜ ସବୁ କରିଦେଲେଣି କିନ୍ତୁ ଶିକ୍ଷକର ମାନେ ଅଭାବ ରହୁଛି ସେଥିପାଇଁ ଆମେ ଶିକ୍ଷାଟା ଠିକ୍ ଗ୍ରହଣ କରିପାରୁନା ଯେହେତୁ ଆମର ଶିକ୍ଷକ ନାହାନ୍ତି ତେଣୁ ଆମେ ଏତେ ଛାତ୍ରଛାତ୍ରୀ ବି ଶିକ୍ଷକ କମ୍ ସେଥିପାଇଁ ଆମର ପାଠପଢ଼ାରେ ଅଭାବ ଅସୁବିଧା ହେଉଛି